ପନ୍ଦର ନଭେମ୍ବର ଦୁଇ ହଜାର ସାତ ଚଉଦ ଜୁଲାଇ ଦୁଇ ହଜାର ଆଠ ପାଞ୍ଚ ଜାନୁଆରୀ ଦୁଇ ହଜାର ଚାରି ଛଅ ଫେବ୍ରୁଆରୀ ଦୁଇ ହଜାର ଛଅ ଆଠ ଡ଼ିସେମ୍ବର ଦୁଇ ହଜାର ନଅ